ହ୍ୟାଲୋ ସସ୍ମିତା ଫ୍ୟାସନ୍ ହବ୍ରୁ କହୁଛନ୍ତି ଆଚ୍ଛା ଆମର କିଛି ଟେଣ୍ଡର ଅଛି ସ୍କୁଲ ପିଲାଙ୍କର ଡ୍ରେସ୍ ଓଡ଼ିଶା ଗଭର୍ଣ୍ଣମେଣ୍ଟ ସ୍କୁଲ ପିଲାଙ୍କ ପାଇଁ ତ ପାଖାପାଖି ଛଅ ଶହ ପିଲାଙ୍କର ଡ୍ରେସ୍ ବନା ହେବ ବତିଶ ସାଇଜ୍ ଗୋଟେ ଚଉତିରିଶ ସାଇଜ୍ ଛତିଶ ବହୁତ କମ୍ ଅଛି ଆଉ ଗୋଟେ ତିରିଶ ସାଇଜ୍ ତ ଆପଣଙ୍କୁ ଟେଣ୍ଡର ଦେବାକୁ ଚାହୁଁଛି ଆପଣ ସୀମିତ ସମୟ ଭିତରେ କରିକି ଦେଇ ପାରିବେ କି ଆମର ଯେତିକି ଟାଇମ୍ ଅଛି ତାରି ଭିତରେ ତିରିଶ ଦିନ ପାଖାପାଖି ଲାଗିବ ଆମକୁ ଦେବା ଦେବା ପାଇଁକି ଆମର ଅର୍ଡ଼ର ଅଛି ତ ଆପଣ ଯଦି ଦେଇ ପାରିବେ ତ କପଡ଼ା ଯଦି ଆପଣ କପଡ଼ା ଦେବେ କ୍ୱାଲିଟିର କପଡ଼ା ଦେଇ ପାରିବେ ତା'ହେଲେ ଠିକ୍ ଅଛି ଆପଣ କ'ଣ ମଜୁରୀ ନେବେ ଯଦି ଆପଣଙ୍କର ସେଇଟା କରିବାର ଟାର୍ଗେଟ୍ ନାହିଁ ତ ଆମେ କପଡ଼ା ବି ଯୋଗାଇ ଦେବୁ ତ ଯାହା ଆପଣଙ୍କୁ କ'ଣ ଯେଉଁଟା ଭଲ ହେବ କୁହନ୍ତୁ ଯଦି ଆପଣ କପଡ଼ା ଦେଇକିନା ଆମକୁ ସିଲେଇ ମଜୁରୀ ସହିତ ଦେବାକୁ ଚାହୁଁଛନ୍ତି ତା'ହେଲେ ଆମେ ସେଥିରେ ବି ରାଜି ଅଛୁ ଯଦି ଆପଣ କେବଳ ସିଲାଇର ମଜୁରୀ ନେବେ ଆମେ ବି କପଡ଼ା ଯୋଗାଇ ଦେବୁ ପିଲାଙ୍କର

ନାହିଁ ନାହିଁ ଠିକ୍ ଅଛି ଆପଣ ଭଲ ନାହିଁ ଆପଣ ଭଲ କପଡ଼ା ଦିଅନ୍ତୁ ଆମେ ସେ ପଇସା ଆମ ଆମ କୁ ପେ କରିବୁ କିଛି କୌଣସି ଅସୁବିଧା ନାହିଁ କିନ୍ତୁ କପଡ଼ା ଭଲ ଦିଅନ୍ତୁ ପିଲାଙ୍କର ପଇସା ଆପଣଙ୍କୁ ଆସିଯିବ ଆପଣଙ୍କୁ ଦିଆହେଲା କାମ ଆଉ ଟାଇମ୍ରେ ଡେଲିଭରି ଦେବେ ଆଉ ଆପଣଙ୍କୁ ପଇସା ମଧ୍ୟ ଠିକ୍ ସମୟରେ ମିଳିଯିବ ଆପଣ ଖାଲି ହଁ କୁହନ୍ତୁ ଠିକ୍ ଅଛି ଏବେ ହଁ

ଏବେ ଆମେ ସିଓର ଆମେ ଦେଲୁ ଆପଣଙ୍କ ଉପରେ ଆମର ମଧ୍ୟ ବିଶ୍ଵାସ ରହିଲା କିଛି କଥା ନାହିଁ ମୁଁ ଆସିକି ଆପଣଙ୍କ ଦେଖା ସାକ୍ଷାତ କରକି କଥା ହେବି ଏବେ ମୁଁ ରଖୁଛି ଆଚ୍ଛା ଠିକ୍ ଅଛି ମୁଁ କିଛି ଆଡ଼ଭାନ୍ସ ପଠାଇ ଦେଉଛି ପିଲାକୁ ଦେଇ ଦେଉଛି ମୁଁ ଦେଇ ଆସିବେ